ବାର ମାସରେ ତେର ପର୍ବ ପାଳନ କରାଯାଏ ଆମ ଓଡ଼ିଆରେ ଦୋଳ ପୂର୍ଣ୍ଣିମା ତିନି ଦିନ ପାଳନ କରାଯାଏ ରାଧାକୃଷ୍ଣଙ୍କୁ ପୂଜା କରାଯାଏ ତିନିଦିନ ହୋଲି ପର୍ବ ଆମେ ପାଳନ କରୁ ଅଷ୍ଟମପ୍ରହରି ଗାଁରେ ହୁଏ ବନ୍ଧୁବାନ୍ଧବ ସବୁମାନେ ଆସନ୍ତି ସେଠୁ ହୋଲି ଖେଳନ୍ତି ରଜ ରଜ ତିନି ଦିନି ପାଳନ ହୁଏ ରଜ ରଜରେ ବନ୍ଧୁବାନ୍ଧବ ଘର ଯାଉ ବୁଲିବା ପାଇଁ ପାନ ଖାଉ ଦୋଳି ଖେଳୁ ବୁଲିବାକୁ ପସନ୍ଦ କରନ୍ତି ସମସ୍ତେ ସାଙ୍ଗସାଥି ହୋଇ ବୁଲିବାକୁ ଯାଉ ଆମେ ମାଣବସା ମାଣବସା ପାଞ୍ଚ ମାର୍ଗଶିର ମାସ ପାଞ୍ଚପାଳି ପାଳନ କରାଯାଏ ପ୍ରଥମ ପାଳି ମାଣବସାଇ ଆମେ ପୂଜା କରୁ ଦ୍ଵିତୀୟ ପାଳି ବି କରୁ ତୃତୀୟ ପାଳି କରୁ ଚତୁର୍ଥପାଳି ବି କରୁ ପାଞ୍ଚପାଳି ପାଳନ କରୁ ପାଞ୍ଚ ପାଳିଯାଙ୍କ ଧଳା ଲୁଗା ପିନ୍ଧୁ ସମସ୍ତେ ରଙ୍ଗ ଅଳତା ପିନ୍ଧିକିନି ପୂଜା କରନ୍ତି ଅକ୍ଷିତୃତୀୟା ଅକ୍ଷିତୃତୀୟା ଅକ୍ଷୟ ତୃତୀୟା ବିଲୁକୁ ଯାଏ ହଳ ଲଙ୍ଗଳ ପୂଜା ହୁଏ ଗାଧେଇ ସାରି ପିଠାପଣା ଖାଆନ୍ତି ଦୁର୍ଗା ପୂଜା ପାଞ୍ଚ ତିନି ଦିନ ପାଳନ କରାଯାଏ ଅଷ୍ଟମୀ ନବମୀ ଦଶହରା ଦୀପାବଳି ଦୀପାବଳି ବି ପାଳନ କରୁ ଆଲୋକର ପର୍ବ ପାଳନ କରୁ ଦୀପାବଳି ପବିତ୍ର ସରସ୍ଵତୀ ପୂଜା ବି ପାଳନ କରୁ